ହ୍ୟାଲୋ ନମସ୍କାର ଆଜ୍ଞା ଆ ସୋନପୁର ମା ତାରିଣୀ ମିଠା ଦୋକାନ ଲାଗଲା କେଁ ଆଜ୍ଞା ଆଜ୍ଞା ଆଜ୍ଞା ଗୁଟେ ବିବାହ ଅର୍ଡ଼ରଟେ ଦେବାର ଥିଲା

ହେଉ ଠିକ୍ ଅଛେ କାଁ ଅଫର୍ ଅଛେ କି ନାହିଁନ ନାହିଁନ ଆଜ୍ଞା ଅଫର୍ ନଦେଲେ ଏତକିଟେ ମିଠା କାହିଁ ଆନିହେବା ଦେବେ ବେଳେ ନ ଆଉ ଏତେ ଏତେଟେ ମିଠା ଆନମୁ ଆଜ୍ଞା ହଜାର ମିଠା ନେଲେ ଗୁଟେ ଖଣ୍ଡେ ଫ୍ରୀ ଆଜ୍ଞା ଆମେ ତ ଚାରଟା ଆଇଟମ୍ ଚାର ବଜେ ନେବାର୍ ଅଛେ ଆଜ୍ଞା ଆଜ୍ଞା ଦେବେ ତ ହେଉ ଆଜ୍ଞା ହେଉ ଅର୍ଡ଼ର ରଖିଦିଅନ୍ତୁ ନି ଆଜ୍ଞା କାଲ୍କେ ଯିମିନି ସକାଲୁ ହୋଇପାରବା ତ ହେଉ ହେଉ ଆଡ଼ଭାନ୍ସ ପଠାଇଦେବି ଆଜ୍ଞା ହେଉ ହେଉ ରଖୁଛେ ଆଜ୍ଞା ନମସ୍କାର